ଭାଇ ଏ ଜୋତା ଦେଖେଇବ ମୋତେ

ଭି କେ ସି ଭି କେ ସି ପ୍ରାଇଡ଼୍ ଦେଖେଇବ ଭାଇ ମୋତେ ବୁଟ୍ ଆଉ ସାଣ୍ଡେଲ୍ ଦେଖେଇବ

ତୁମ ପାଖରେ ଯାହା ଅଛି ଭାଇ ଏଇ ଦୁଇଟା ପ୍ୟାକ୍ କରଦିଅନ୍ତୁ ଆଉ ମୋ ଭଉଣୀ ପାଇଁ ଦେଖାନ୍ତୁ ଆଡ଼େ ସିଆଡ଼େ ଭି କେ ସି ପ୍ରାଇଡ଼୍ ଗୋଟେ ହିଲ୍ ଦେଇଦିଅ ଆଉ ଆଉ ଡେଲି ୟୁଜ୍ ଦେଇଦିଅ

ସାଇଜ୍ କେତେ ଅଛି ସାଇଜ୍

ବ୍ଲାକ୍ କଲର୍ ଆଜ୍ଞା ଆଜ୍ଞା ରେଟ୍ କେତେ ଏତେ ଅଧିକ ହେଇଯାଉଛି ହଁ ଏଇ ଜରିରେ ପ୍ୟାକ୍ କରିଦିଅ ଆଉ ଦେଖଉନ ପୁରା ମୋ ବାପାଙ୍କୁ

ସ୍ୟାଣ୍ଡେଲ୍ ଗୋଟେ ଦିଅ ଆଉ କେତେ ଆସିବ ଅଲଗା ଗୋଟେ କମ୍ପାନୀ ଦିଅ ପାରାଗନ୍ ଦିଅ ଭାଇ କେତେ ଆସିବ ସେଇଟା ନା ଭାଇ ଅଧିକ ହେଇଯାଉଛି ଭାଇ ମୁଁ ଏତେ ନେଲଣି ଏତେ କ'ଣ ଅଧିକ ନେଉଛ କମଉନ ଟିକିଏ ମୋ ବୋଉ ପାଇଁ ଗୋଟେ ଡେଲି ୟୁଜ୍ ଦେଇଦିଅ

ହଁ ହଁ ସବୁଯାକ ପ୍ୟାକ୍ କର ଭାଇ ଅଧିକ ହେଇଯାଉଛି ହଉ ଭାଇ ନିଅ